ଏକ ଏକ ଦୁଇ ହଜାର ଦୁଇ ଏକ ପାଞ୍ଚ ଦୁଇହଜାର ଛଅ ଏକ ଚାରି ଦୁଇ ହଜାର ଆଠ ଏକ ତିନି ଦୁଇ ହଜାରେ ସାତ ଏକ ତିନି ଦୁଇ ହଜାର ନଅ